ଆମେ ଯେଉଁ ପଶୁମାନଙ୍କୁ ପାଳନ କରୁଛୁ ସେମାନଙ୍କୁ ନିୟମିତ ଭାବରେ ପଶୁ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଇବା ଉଚିତ ଯଦି ତାହା ନ ଦେଖାଇବା କେତେକ ରୋଗ ଅଛି ଯାହାର ପ୍ରଭାବରେ ଅନ୍ୟ ପ୍ରାଣୀମାନଙ୍କୁ ହୋଇଥାଏ ଉଦାହରଣ ସ୍ୱରୂପ ଏକ ଗୋଡ଼ ଫାଟୁଆ ରୋଗ ଅଛି ଏବଂ ଗୋରୁମାନଙ୍କୁ ଗୋଟିଏ ରୋଗ ହୁଏ ଯେଉଁ ମାନେ ସେ ପାଟିରେ ଖାଇପାରନ୍ତି ନାହିଁ ତା'କୁ ବଜବଜିଆ ବୋଲି ଏଇଠି ସ୍ଥାନୀୟ ଭାଷାରେ କୁହାଯାଏ ଏହା ପ୍ରଭାବରେ ଅନ୍ୟ ପ୍ରାଣୀ ଛେଳି ମେଣ୍ଢା ବା ଅନ୍ୟମାନଙ୍କୁ ସଂକ୍ରାମକ ସଂକ୍ରମିତ ହେବାର ଅଛି ତେଣୁ ଏହି ରୋଗଗୁଡ଼ିକ ପ୍ରତି ସଜାଗ ଦୃଷ୍ଟିରେ ରଖି ପଶୁ ଡାକ୍ତରଙ୍କୁ ଡାକି ଔଷଧ ଦେଲେ ଏ ରୋଗଗୁଡ଼ିକ ସଂକ୍ରମିତ ହେବ ନାହିଁ ବା ଅନ୍ୟମାନଙ୍କୁ ବ୍ୟାପିବ ନାହିଁ